ଆଗକାଳରେ ମାନେ ଥିଲା ଯୌଥ ପରିବାର କି ବଡ଼ ମାନଙ୍କୁ ସନମାନ ଦବା ଗୁରୁ ପୁର୍ଣିମା କି ପିତୃଶ୍ରାଦ୍ଧ ଆରେଞ୍ଜ୍ ମ୍ୟାରେଜ୍ ଏସବୁ ଜିନଷ ଆଗରେ ଥିଲା ଆମେମାନେ ଆଜି ପର୍ଯ୍ୟନ୍ତ ତାକୁ ବି ଆମେ ପାଳନ କରି ଆସୁଛନ୍ତି ନା ଯୌଥ ପରିବାର ବଡ଼ ହୋଇକି ପରିବାର ରହିଲେ ଆମର ସୁବିଧା ଅସୁବିଧା ଭଲ ମନ୍ଦରେ ସମସ୍ତେ ସାହାର୍ଯ୍ୟ କରିବେ ଆଗରୁ ଯେମିତି ଆମ ପିତୃପୁରୁଷମାନେ ଭାବୁଥିଲେ ଯେ ପରିବାର ଏକାଠି ରହିଲେ ଭଲ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବି ଆମ ପରମ୍ପରାକୁ ବିଶ୍ୱାସ କରି ପ୍ରମୁଖ ଭାବରେ ଆମେ ତାକୁ ପାଳନ କରୁଛୁ ଏକାଠି ବଡ଼ ଫ୍ୟାମିଲି ହୋଇକି ରହୁଛୁ ବଡ଼ମାନଙ୍କୁ ସମ୍ମାନ ଭାଇ ବାପା ବଡ଼ବାପା ବଡ଼ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଆଗ ସଂସ୍କୃତି ଥିଲା ଯେ ସେମାନେ ବଡ଼ମାନଙ୍କୁ ସମ୍ମାନ ଦେଉଥିଲେ ଆମେମାନେ ମଧ୍ୟ ତାକୁ ମାନି ଆସୁଛନ୍ତି ବଡ଼ମାନଙ୍କୁ ସମ୍ମାନ ମଧ୍ୟ ଦେଉଛନ୍ତି ଗୁରୁ ପୁର୍ଣିମା ପିତୃପୁରୁଷଙ୍କୁ ଶ୍ରାଦ୍ଧ ଆମର ଗୋଟେ ଅଛି ସଂସ୍କୃତି ପିତୃପୁରୁଷ ବର୍ଷରେ ଥରେ ଆସିବେ ତାଙ୍କୁ ପିଣ୍ଡ ଦିଆହେବ ସେମାନେ ପିତୃ ତା'ର ପୁଅ ତାକୁ ପିଣ୍ଡ ଦାନ କରିବ ସେ ଖାଇକି ଯିବ ସେ ଯାହା ଥିଲା ଆଗରୁ ଆମେ ବି ତାକୁ ଆଜି ପର୍ଯ୍ୟନ୍ତ ପାଳି ଆସୁଛୁ ତ ସାଂସ୍କୃତିକ ଜିନଷ ଥିଲା ଯେଉଁଟା ଅଛି ଆମେ ତାକୁ ପାଳିଆସୁଛୁ ନା ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଆଗୁରୁ ଆମେ ବାପା ଜେଜେବାପା କି ତାଙ୍କ ବାପା କି ତାଙ୍କ ବାପା ଏସବୁ ଦେଇ ଆସୁଥିଲେ ଆମେ ମଧ୍ୟ ସେଇଟା ଦେବୁ କାରଣ ଏଟା ଆମେ ଆମ ସଂସ୍କୃତିକୁ ମାନି ଆସିଛୁ ଆରେଞ୍ଜ୍ ମ୍ୟାରେଜ୍ ଯେ ବାପା ମାଆ ଯେଉଁଠି ଠିକ୍ କରିବେ ଏବଂ କି ଗୁରୁଜନମାନେ ଯେଉଁଠି ବାହାଘର ଠିକ୍ କରିବେ ସେଥିରେ ଆମର ମଙ୍ଗଳ ହେବ ଆରେଞ୍ଜ୍ ମ୍ୟାରେଜ୍ ଆମେ ତାକୁ ମଧ୍ୟ ମାନି ଆସୁଛନ୍ତି ବଡ଼ମାନେ ଆମର ଯାହା ଚାହିଁବେ ସବୁ ଭଲ ହିଁ ଚାହିଁବେ ତେଣୁ ଆମେ କଣ କରୁଛନ୍ତି ନା ତାଙ୍କ କଥା ଅନୁସାରେ ସେମାନେ ଯେଉଁଠି ଠିକ୍ କରୁଛନ୍ତି ଆମେ ସେଇଠି ବାହା ହେଉଛନ୍ତି ସବୁ ଜିନଷ ସଂସ୍କୃତି ଆଉ ପରମ୍ପରା ଆମର ବିଶ୍ୱାସ ଆମ ଭାରତୀୟ ମାନଙ୍କର ବିଶ୍ୱାସ ଅନ୍ୟ ସଂସ୍କୃତିରେ ଏଇଟା ମାନନ୍ତିନି କିନ୍ତୁ ଆମ ଭାରତରେ ଏହି ସଂସ୍କୃତିଟା ପୁରା ମାନିକି ରଖନ୍ତି ତେଣୁ ଅନ୍ୟ ସଂସ୍କୃତି ତୁଳନାରେ ଆମ ଭାରତ ମହାନ୍